ହଁ ଆମେ ଲାଇବ୍ରେରୀରୁ ବହି ନେବାର ଥିଲା ତ ଟିକେ କଥା ହେଉଥିଲି ଆଉ ଏଇ ପଢ଼ାପାଇଁ ବୋଲି ଲାଇବ୍ରେରୀ ଇଏରେ ବହି ନେବାର ଥିଲା ସେ ଯେଉଁ ହଁ ବହି ଟିକେ ଦରକାର ଥିଲା ସେ ସାଇନ୍ସ ଇଏର

ଆଛା ଆଉ କଣ ନୂଆ ବହି ଆସିଛି କି ଏବେ ଲାଇବ୍ରେରୀରେ ଆଛା ଏ ଯେଉଁ ବହି ଫେରସ୍ତ ହେବ ସେ କେମିତି ଠିକ୍ ଅଛି ଆପଣଙ୍କୁ କଲ୍ କଲେ ଆପଣ କଲ୍ ରିସିଭ୍ ଟିକେ କରିବେ ହଉ

ଆଛା ହଁ ହଉ

ହଉ ଟାଇମ୍ଟା କେତେବେଳେ କହିଦେଲେ ତାକୁ ଧରିକି ଯିବୁ ଆଛା ହଉ ଠିକ୍ ଅଛି କଲ୍ କରିବି